ହ୍ୟାଲୋ ଆଦ୍ୟାଶା ରେଷ୍ଟୁରାଣ୍ଟରୁ କହୁଥିଲେ ମୁଁ ସାର୍ କାଲି ଆପଣଙ୍କୁ ବାରଟା ବେଳେ ଖାଇବା ମଗେଇଥିଲି ଆପଣ ମୋତେ ଦି ଟା ବେଳେ ଆଣିକି ଦେଲେ ମୋ ଘରେ ଭାତ ଆଉ ଯାହା ଭଜା ଥିଲା ସେହା ଲଗେଇ ଖାଇବା ଖାଇଲି ଆଉ ସେ ଖାଇବାର ମୋର ନଷ୍ଟ ହେଲା ମୁଁ ବାହାରେ ପକେଇଲି ଯେ ଆପଣ ଦେଲେ ଏତେ ଲେଟରେ ଆପଣ ଏହାର କଣ ସମାଧାନ କରନ୍ତୁ ଏତେ ଲେଟରେ ଆପଣ ଖାଇବା ପହଞ୍ଚାଉଛନ୍ତି ମୁଁ କେମିତି କଣ କରିବି ଆପଣ ତ ଏତେ ଲେଟରେ ଖାଇବା ପହଞ୍ଚେଇଲେ ମୋ ଖାଇବା ନଷ୍ଟ ହେଲା ପଇସା ବି ନଷ୍ଟ ହବ ନା

ଆପଣ ଏହାର ସମାଧାନ କରନ୍ତୁ ମୁଁ ମୁଁ ତମର ରେଗୁଲାର କଷ୍ଟମର ନା ଆଜ୍ଞା ଆଜ୍ଞା ସାର୍ ପଠାନ୍ତୁ